ଦିନକୁ ଦିନ ଗାଁ ଜିଲ୍ଲା ରାଜ୍ୟ ଓ ଦେଶ ପ୍ରତ୍ୟେକ ଜିନିଷକୁ ନେଇ ବିକଶିତ ହେବାରେ ଲାଗିଛନ୍ତି ସମସ୍ତେ ସମସ୍ତଙ୍କ ଭିତରେ କମ୍ପିଟିସନ୍ ଲାଗିଛନ୍ତି କିଏ ଆଗକୁ ଯିବ କିଏ ପଛକୁ ଯିବ ଯେମିତିକି ଆମେରିକା ଜାପାନ ୠଷିଆ ଏମାନେ ବିକଶିତ ହୋଇ ସାରିଛନ୍ତି ସେଥିପାଇଁ ସେମାନଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ ଯାହା ଚାହୁଁଛନ୍ତିତାହା ସଙ୍ଗେ ସଙ୍ଗେ କରୁଛନ୍ତି ସେଥିପାଇଁ ମୁଁ ଚାହେଁ ସମସ୍ତେ ବିକଶିତ ଦୁନିଆରେ ପାଦ ଦେବା ନିହାତି ଦରକାର ତାହା ହେଲେ କାହାର କୌଣସି ଅସୁବିଧା ହେବ ନାହିଁ